ନିଜ ବଗିଚାରେ ବଢ଼ିବାକୁ ଚେଷ୍ଟା କରୁଥିବା କିଛି ଅନ୍ୟାନ୍ୟ ଆସାଦନ ଉଦ୍ଭିଦ ଗୁଡ଼ିକ ହେଲା ଗବଗଛ ଡିମ୍ବିରିଗଛ ଆଉ ବିଭିନ୍ନ ପ୍ରକାର ନଟା ଗୋଟେ ହାତିଶୁଣ୍ଡିଆ ଲଟା ପତ୍ରଗଛ ଏହିସବୁ ଗୁଡ଼ିକ ସବୁବେଳେ ବଢ଼ିବାରେ ଲାଗୁଛି ଆମେ ଯେତେ କାଟି ନଷ୍ଟ କରିଦେବା ଦ୍ଵାରା ସେହି ଗୁଡ଼ାକ ଫୁଣି ବର୍ଷାଫର୍ଷା ହେଲେ ତାର ମଞ୍ଜି ବୀଜ ପଡିକିରି ଫୁଣି ପୁର୍ନବାର ବଞ୍ଚିଥାଏ ଏବଂ ହୋଇଥାଏ ହାତିଶୁଣ୍ଡିଆ ପତ୍ର ଗୋଟେ ହେଉଛି ସବୁ ବର୍ଷ ତାହାକୁ ଆପଣ ଓପାଡ଼ି ଉପୁଡ଼ି ଫୋପଡ଼ି ଦେଲା ପରେ ବି ତାହାର ମୂଳ ଯେଉଁଠି ରହିଛି ତାହାର ମୂଳ ଡାଳ କେଉଁଠି ରହିଛି ତାହାର ସେ ପୁର୍ନବାର ପୁଣି ଜୀବିତ ହୋଇଯାଏ ଡିମ୍ବିରିଗଛ ଯେତେ କାଟି ଫିଙ୍ଗିଦେଲେ ବି ତାହାର ମୂଳ କେଉଁଠି ରହୁଛି ତାହାର ପୁଣି ପୁର୍ନବାର ବଞ୍ଚିଯାଉଛି ଏମିତିକି ଗବ୍ ଗବଗଛ ଯେଉଁଟାକି ଆମେ ତାକୁ କେବେ ଲଗାଉନି ସେ ତାର ମନକୁ ମନ ପଡ଼ି ମଞ୍ଜି ପଡ଼ି ଫୁଣି ଉଠୁଛି ଏବଂ ବିରାଟ ବଡ଼ବଡ଼ ହେଉଛି ତା' ପ୍ରତ୍ୟେକ ବର୍ଷ ଆମେ ସେ ମଞ୍ଜିକୁ ଓପାଡ଼ି ଫୋପାଡ଼ି ଦେଉଥାଉ କିନ୍ତୁ ତାହା ପୁର୍ନବାର ପୁଣି ବଞ୍ଚିଥାଏ ଏବଂ ଏହିପରି ଭାବେ ଉଭିଦ ଗୁଡ଼ିକ ଅସଧାନ ଉଭିଦ ଗୁଡ଼ିକ ବଞ୍ଚିଯାଏ